ମୁଇଁ ଯେନ୍ ସୋନପୁରୁ ପଞ୍ଚତିରିଶି ଶହ ଟଙ୍କା ଦେଇକିରି ଶାଢୀ ଘିନିଥିଲି ମାହାଲିଆ ହେଇଗଲା ଥରେ ଦୁଇ ଥର କାଚ୍ଲା ପରେ ଶାଢୀ ରଙ୍ଗ ଛାଡିକରି ଧୋବଲା ଦିଶ୍ଲାନ ଗୁଟେ ଯୁଡେ ଜାଗାରେ ଦର୍କି କରି ଫାଟ୍ଲା ବାଗିର୍ ଦିଶୁଛେ ରୋହି ସୂତାରେ ତିଆରି ହେଇଛେ ଶାଢୀଟା ସେଥିର୍ଲାଗି ଲୁଚା କୁଚା ହେଇଯାଉଛେ ପଏସା ଯେତ୍କି ଶାଢ଼ୀଟା ସେତ୍କି ଦାମ୍ର ନୁହେଁ ସେ ସେ ଦୋକାନି ବାଲା ଠକି ଦେଲା ଇ ଶାଢ଼ୀକେ ଦେଖିକରି ମୋର୍ ସାଙ୍ଗ୍ ସାଥିମାନେ ଏନ୍ତା ଶାଢ଼ୀ ଆର୍ ନାଇଁ ଘିନ୍ବ ଘିନିବୁ ବୋଲି କହିଚନ୍